ସମାଜରେ ନୃତ୍ୟଶିଳ୍ପୀ ମାନେ ସମ୍ମୁଖୀନ ହେଉଥିବା କିଛି ଆହ୍ୱାନ ଗୁଡ଼ିକ ହେଉଛି ମାନେ ବିଭିନ୍ନ ପ୍ରକାରର ପ୍ରାଇଜ୍ ଆଇ ମିନ୍ ଆହ୍ୱାନ ଗୁଡ଼ାକ ମିଳୁଅଛି ଯେମିତିକି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବହୁତ ସୁନ୍ଦର ନୃତ୍ୟ ପରିଦର୍ଶନ କରି ଡିଷ୍ଟ୍ରିକ୍ ଲେବଲ୍ ହଉ କି ବ୍ଲକ୍ ଲେବଲ୍ ହଉ କି ଷ୍ଟେଟ୍ ଲେବଲ୍ ସେଗୁଡ଼ାକର ଯାଇ ବହୁତ ସୁନ୍ଦର ସୁନ୍ଦର ପ୍ରାଇଜ୍ ମଧ୍ୟ ଆଣିପାରୁଛନ୍ତି ଏବଂ ନୃତ୍ୟଶିଳ୍ପୀ ଦେଖିବାକୁ ଗଲେ ଆମ ଓଡ଼ିଶାରେ ପ୍ରାୟତଃ କମ୍ ଅଛନ୍ତି କିନ୍ତୁ ମୁଁ ଜାଣିବାରେ ଆମ ଆଦିବାସୀ ଝିଅମାନେ ଆମ ଗ୍ରାମ ସାଇଡ଼୍ର ଢେମସା ନୃତ୍ୟ କରି ତାଙ୍କେ ପୁରା ଷ୍ଟେଟ୍ ଲେବଲ୍ରେ ପୁରା ପ୍ରଥମ ସ୍ଥାନ ଅଧିକାର କରି ଆସିଥିଲେ ସେହି ନୃତ୍ୟ ଶିଳ୍ପୀମାନଙ୍କୁ ଦେଖିଲେ ନିଜ ଭିତରେ ବହୁତ ସୁନ୍ଦରର ପ୍ରେରଣା ଆସିଥାଏ ସେଇ ପ୍ରେରଣା ଯୋଗୁଁ ଲୋକେ ତାଙ୍କୁ ଦେଖି ମଧ୍ୟ ସେଇ ଢେମସା ଶିଖିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିପାରୁଛନ୍ତି ଏବଂ ସେହି ଢେମସା ନାଚରେ ଆମ ଆଦିବାସୀ ଅଞ୍ଚଳର ବହୁତ ଲୋକ ଖୁସି ହେଇପାରୁଛନ୍ତି କାରଣ ଆମ ଝିଅ ପୁଅମାନେ ଷ୍ଟେଟ୍ ଷ୍ଟେଟ୍ ଲେବଲ୍ରେ ଯାଇ ଭଲ ପରିଦର୍ଶନ କରିଛନ୍ତି ସେଥିଯୋଗୁଁ ପ୍ରତ୍ୟେକ ଲୋକ ବହୁତ ଖୁସି ଅନୁଭବ କରୁଛନ୍ତି